ଚାଷ ମାଛଧରା ପଶୁପାଳନ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ସବୁ ପ୍ରୟୋଗ କରାଯାଇଛି ଯେପରି ଚାଷ ସମୟରେ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ ହୋଇ ଖୁବ କମ ସମୟ ମଧ୍ୟରେ ଅଧିକ ଉତ୍ପାଦନ ହୋଇପାରୁଛି ଚାଷ ଜମିରେ ଟ୍ରାକ୍ଟର ଏବଂ ପାୱାରଟିଲର ସାହାଯ୍ୟରେ ଜମିରେ ହଳ କରାଯାଇ ପାରି ମଞ୍ଜି ମଧ୍ୟ ବୁଣା ଯାଇପାରୁଛି ଧାନ ଗଛ ବଡ଼ ହେଲେ ମେସିନ୍ ସାହାଯ୍ୟରେ ଗଛ ଗୁଡ଼ିକୁ କଟାଯାଇ ପାରୁଛି ଖୁବ କମ ସମୟରେ ସେହି ମାଛଧରା ଜାଲ ଏବଂ ଡଙ୍ଗା ଲଞ୍ଚ ବ୍ୟବହାର ହୋଇ ସମୁଦ୍ର ଏବଂ ନଦୀରୁ ଖୁବ କମ ସମୟରେ ମାଛ ଧରି ପାରୁଛନ୍ତି